ଏଠାକାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯୋଉ ନାଚିଥାନ୍ତି ଯୋଉ ସମୟରେ ସେମାନେ ଗୋଟେ ତାଳ ଗୋଟେ ଲୟରେ ସେମାନେ ନାଚିଥାନ୍ତି ଏବଂ ସେମାନେ ସେ ସମୟରେ ଯୋଉ ଗୀତ ବି ଗାଇଥାନ୍ତି ସେଇଟା ସେମାନଙ୍କର ନିଜ ଉତ୍ସଵ ହେଇଥାଏ ଏବଂ ସେମାନେ ଗୀତ ଗାଇବାରେ ଏତେ ନିପୁଣ ଥାଆନ୍ତି ତାଙ୍କର ସେହି ସମୟର ପରିସ୍ଥିତିକୁ ନେଇ ପରିବେଶକୁ ନେଇ ସେମାନେ ନିଜସ୍ୱ ମାନେ ଗୀତ ରଚନା କରି ଏବଂ ତାକୁ ଗୀତ ଆକାରରେ ପ୍ରକାଶ କରିଥାନ୍ତି ଏବଂ ଏଇ ଯୋଉ ବିଭିନ୍ନ ବର୍ଷକର ବିଭିନ୍ନ ସମୟରେ ଆଦିବାସୀମାନଙ୍କର ବିଭିନ୍ନ ପର୍ବପର୍ବାଣି ହୋଇଥାଏ ଏବଂ ତାଙ୍କର ନାଚ ଗୀତ ମଧ୍ୟ ବି ଅଲଗା ପ୍ରକାର ହୋଇଥାଏ ପୂଜାବିଧି ମଧ୍ୟ ଅଲଗା ପ୍ରକାର ହୋଇଥାଏ ଏବଂ ଏହି ନୃତ୍ୟ ସେମାନେ ବିଭିନ୍ନ ପ୍ରକାରର ନୂଆ ନୂଆ ଗୀତ ଗାଇଥାନ୍ତି ଗୋଟିଏ ଚାଷ ସମୟରେ ରୁବା ସମୟରେ ସେମାନେ ଯୋଉ ଗୀତ ଗାଇବେ ଆଉ ଅମଳ ସମୟରେ ସେମାନେ ଅଲଗା ଗୀତ ଗାଇବେ କିନ୍ତୁ ସେଇ ଯୋଉ ଗୀତ ସେମାନେ ତାଙ୍କୁ କିଏ ଶିଖେଇ ନଥାନ୍ତି କିଛି ଗୀତ ଥାଏ ମାନେ ପରମ୍ପରା ଦୃଷ୍ଟିରୁ କିଛି ପୁରୁଣା ଗୀତ ଶିଖିଥାନ୍ତି ସେଗୁଡ଼ାକୁ ଗାଇଥାନ୍ତି ପୁଣି ଆହୁରି କିଛି ଗୀତ ଥାଏ ଯୋଉଟାକି ସେମାନେ ସେହି ସମୟରେ ମାନେ ସ୍ୱତଃସ୍ଫୂର୍ତ୍ତ ଭାବରେ ନିଜେ ନିଜେ ମାନେ ତାକୁ ଗୋଟେ ଗୀତ ମାନେ ତାଙ୍କ ଭାବଧାରାକୁ ଗୀତ ଆକାରରେ ସେମାନେ ପରିପ୍ରକାଶ କରିଥାନ୍ତି

ଆଉ ତେଣୁ ସେଇଥିରୁ ଜଣେ ଆମେ ଜାଣିପାରିବା ଯେ ସେମାନେ ମାନେ କ'ଣ ତାଙ୍କର ଭାବଧାରା କ'ଣ ଏବଂ ସେମାନେ କ'ଣ କହିବାକୁ ଚାହୁଁଛନ୍ତି ବା ଏ ନାଚର ମାନେ ପ୍ରକୃତ ତାଙ୍କର ଅଭିବ୍ୟକ୍ତି କ'ଣ ଅଛି ସେଟା ଜଣା ପଡ଼ିଯାଇଥାଏ